ଧାର୍ମିକ୍ ବହି ବହୁତ୍ ପଢ଼୍ଲି କେତେନି କେତେ ଖୁଜ୍ଲି ସବୁନେ ମତେ ଶୂଦ୍ର ବୋଲିକିରି କୁହାହେଲା ଆଉ ଶୂଦ୍ରର ସବୁ ଅଧିକାର୍ ଲୁଟ୍ କରାହେଲା ତ ମୁଇଁ ସେ ମହାପୁରୁମାନଙ୍କର ନା ଗୀତ୍ ପସନ୍ଦ୍ କର୍ସି ନା ବହି ପସନ୍ଦ୍ କର୍ସି ନା ସେମାନଙ୍କର୍ ନାଁ ପସନ୍ଦ୍ କର୍ସିଁ ହଁ କିନ୍ତୁ ବୁଦ୍ଧ ଧର୍ମର କେତେଟା ନୀତି ମତେ ପସନ୍ଦ୍ ଲାଗ୍ସି ଯେନ୍ତାକି ଅପଦୀପ ଭବ ଜଣେକେ ଆଶୀର୍ବାଦ୍ ଦିଆଯାଏସି ତାର୍ ଅର୍ଥ ହଉଛେ ନିଜର ସୂର୍ଯ୍ୟ ନିଜେ ବନ ସୂର୍ଯ୍ୟର ଅର୍ଥ ଆକାଶ୍ରେ ଯେନ୍ ଉଦୟ ହେସି ସେ ସୂର୍ଯ୍ୟ ନେଇସେ ନିଜର୍ ଜ୍ଞାନ୍ର ସୂର୍ଯ୍ୟ ଜ୍ଞାନ୍ ହିଁ ସେ ଆଲୋକ୍ ଦେସି ଯେନ୍ତିରେକି ଆମ ଆଗ୍କେ ବଢ଼ି ପାର୍ସୁଁ ଆମର୍ ସମାଜ୍କେ ଆଗ୍କେ ବଢ଼େଇ ପାର୍ସୁଁ ଆହୁରି ବି କେତେଟା ଜିନିଷ୍ ଅଛେ ଯେନ୍ଟାକି ଇହାଦେ ମତେ ସୋର୍ ନି ପଡ଼୍ବାର୍ ପୁରା ଶ୍ଳୋକ ତ ମର୍ ସୋର୍ ବି ନାଇଁନ ଜଷ୍ଟ୍ ତାର୍ ମିନିଙ୍ଗ୍ ମାନେ ତାର୍ ଆକ୍ଷରିକ୍ ଅର୍ଥ ମାନେ କିଛି ସୋର୍ ଅଛେ ବୋଧେ ଅଭିଧାମ୍ ପୀଟକରେ ଗୋଟେ ଜାଗାରେ ଅଛେ ପ୍ରପର୍ଲି ସୋର୍ ନିପଡ଼୍ବାର୍ ଅଭିଧାମ୍ ପୀଟକ୍ରେ ର ସୁତ ପୀଟକ୍ରେ ଅଛେ ଯେ ଯଦି ତମେ ବଂଶାନୁକ୍ରମିକ କୌଣସି ଜିନିଷ୍କେ ମାନି ଆସୁଛ ତାକେ ମାନ୍ବାର୍ ଦର୍କାର୍ ନାଇଁନ ଯଦି ବଡ଼୍ ଜଣେ କିଛି କେହି କିଛି କହୁଚେ ତାକେ ବି ମାନ୍ବାର୍ କିଛି ଦର୍କାର୍ ନେଇଁନ ଯଦି କେନେ ଲେଖା ହେଇଚେ ସେଟା ମାନ୍ବାର୍ ଲାଗି ସମସ୍ତେ କହୁଚନ୍ ବୋଲେ ବି ମାନ୍ବାର୍ କିଛି ଦର୍କାର୍ ନେଁନ ଯେତେବେଲ୍ ତକ୍ ଗୁଟେ ଜିନିଷ୍ ତମର୍ ବୁଦ୍ଧି ବିବେକ୍ ଆଉ ତର୍କର ମାପରେ ଠିକ୍ ମାନେ ଫିଟ୍ ନିବସ୍ବାର୍ ସେତ୍କି ବେଲ୍ ତକ୍ ସେ ଜିନିଷ୍କେ ମାନ୍ବାର୍ କୌଣସି ଦର୍କାର୍ ନାଇଁନ ଯଦି କେ ତମ୍କୁ କହେ ଯେ ସ୍ଵୟଂ ବୁଦ୍ଧ ଇଟା କହିଚନ୍ ମାନ ସେଥିରଲାଗି ମାନ ତା'ହେଲେ ବି ତାକେ ମାନ୍ବାର୍ ଦର୍କାର୍ ନାଇଁନ ଯଦି ସେ ଜିନିଷ୍ ଆପଣଙ୍କର ବୁଦ୍ଧି ବିବେକ୍ ଆଉ ତର୍କ ଅନୁସାରେ ଆପଣଙ୍କର୍ ଜୀବନ୍ରେ କିଛି ଭଲ୍ ହେଇପାର୍ବା ଇଟା ପ୍ରମାଣ୍ ହେଇପାର୍ବା ଯଦି ତା'ହେଲେ ଯାଇକି ସେଇ ଜିନିଷ୍କେ ମାନ୍ବାର୍ କଥା ଯେନ୍ଟାକି ସମ୍ପୂର୍ଣ୍ଣ ରୂପରେ ଗୁଟେ ବୈଜ୍ଞାନିକ ଚିନ୍ତାଧାରାର ଆଧାର